ସ୍କୁଲ ପରେ ସଂସ୍ଥା ବା ଟିଉସନରେ ପ୍ରାଇଭେଟ୍ ଶ୍ରେଣୀ ବିଷୟରେ ଆପଣମାନେ ଯାହା ଅନୁଭବ କରୁଛନ୍ତି ତାହା ଠିକ୍ କି ନାଇଁ ପ୍ରତ୍ୟେକ ଗାର୍ଡ଼ିଏନ ଜାଣିବା ଦରକାର ସ୍କୁଲରେ ଯାହା ପାଠ ପିଲାମାନଙ୍କୁ ପଢ଼ାଯାଏ ତାହା ସବୁ ପିଲା ବୁଝି ପାରିନଥାନ୍ତି ତେଣୁ ଟିଉସନ ସମସ୍ତିଙ୍କି ଜରୁରୀ ହୋଇପଡ଼େ ଟିଉସନରେ ସେମାନେ ନିଜ ଟିଚରକୁ ଭଲ ଭାବରେ ପଚାରି ପାରନ୍ତି ଏବଂ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇ ପାରିଥାନ୍ତି ପ୍ରାଇଭେଟ ସ୍କୁଲରେ ମଧ୍ୟ ଭଲ ପାଠ ପଢ଼ାଯାଏ ଏବଂ ନିଜେ ଟିଚରମାନେ ପିଲାମାନଙ୍କୁ ଟିକେ ଧ୍ୟାନ ଦିଅନ୍ତି ଆଜିକାଲି ପିଲାମାନେ କ୍ଲାସ୍ରେ ବା ସରକାରୀ ସ୍କୁଲ ପ୍ରାଇଭେଟ ସ୍କୁଲରେ ଯେତିକି ପାଠ ପଢ଼ିବା କଥା ତାହା ମଧ୍ୟ ପାଇନଥାନ୍ତି ତେଣୁ ଗାର୍ଡ଼ିଆନ୍ ମାନେ ବା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଏକ୍ସଟ୍ରା ବା ଅତିରିକ୍ତ ଟିଉସନ ଦେବା ପାଇଁ ବାଧ୍ୟ ହୁଅନ୍ତି କାହିଁକିନା ସେମାନଙ୍କର ଭବିଷ୍ୟତ କିପରି ଭଲ ହୋଇପାରିବ ତାହାକୁ ନଜର ଦେଇ ସେ ପ୍ରାଇଭେଟ ଟିଉସନ କରାନ୍ତି ପ୍ରାଇଭେଟ ଟିଉସନ ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ ଯେଉଁମାନେ ଗରିବ ଶ୍ରେଣୀର ପିଲାମାନେ ଥାଆନ୍ତି ସେମାନଙ୍କୁ ମଧ୍ୟ ଆଜିକାଲି କିଛି ଯୁବକ ଯୁବତୀ ମାଗଣାରେ ମଧ୍ୟ ପାଠ ପଢ଼ାଉଛନ୍ତି ଯେଉଁମାନେ ତାଙ୍କ ଭବିଷ୍ୟତ ତିଆରି କରିପାରିବେ